ନମସ୍କାର ମ୍ୟାମ୍ ଆପଣଙ୍କ ସପିଂ ମଲ୍ରେ ଦଶହରା ଅଫର୍ କେତେ କା'ଣା ଅଛି ମ୍ୟାମ୍ ମୋର୍ ବହୁତ୍ ସାରା ଡ୍ରେସ୍ ଆନ୍ବାର୍ ଅଛେ ଆଉ କେତେ କା'ଣା ଡିସ୍କାଉଣ୍ଟ୍ କର୍ବେ କହୁନ୍ ବହୁତ୍ଟେ ଡ୍ରେସ୍ ଆନ୍ବାର୍ ଅଛେ

ମ୍ୟାମ୍ ଦଶ୍ ହଜାର୍ କି ପନ୍ଦର୍ ହଜାର୍ ର ଡ୍ରେସ୍ ଆଣ୍ଲେ ଏନ୍ତା କିଛି ମେସିନ୍ ୱାସିଂ ମେସିନ୍ କି ଟିଭି ଫ୍ରିଜ୍ ଏନ୍ତା କିଛି ଅଫର୍ ଅଛେ କାଏଁ ଆଉ କା'ଣା କହୁନ୍ ମ୍ୟାମ୍ ଆପଣଙ୍କର୍ ଦୁକାନ୍ଟା କୋଉଠି ଅଛି ଆଚ୍ଛା

ହଁ ମ୍ୟାମ୍ ଠିକ୍ ଅଛି ଆମେ ଦେଖି ଯିମୁ ସାମାନ୍ ଠିକ୍ ଅଛି ନା ନାଇଁ ଦେଖିକିରି ଆସ୍ମୁ ହଁ ମ୍ୟାମ୍ ଅଫର୍ କେନ୍ତା ଦେଉଛନ୍ ଆମେ ଦେଖିକି ଆସ୍ମୁ ତା'ପ୍ରେ ପରେକା ଡ୍ରେସ୍ ଆନ୍ମୁ

ମ୍ୟାମ୍ ଆପଣ୍ଙ୍କ ଦୁକାନ୍ଟି ଠିକ୍ ଚାଲିଛି ତ ହଁ ଠିକ୍ ଅଛି ମ୍ୟାମ୍ ଆପଣଙ୍କର୍ ପ୍ରଡ଼କ୍ଟ ସବୁ କେମିତି କୋଉ କମ୍ପାନୀ ଠିକ୍ ଅଛି ମ୍ୟମ୍ ମୁଁ ଆପଣଙ୍କ ସହିତ କାଲି ଭେଟ ହେବି ଥ୍ୟାଙ୍କ୍ ୟୁ ମ୍ୟାମ୍ ରଖୁଛିି ମ୍ୟାମ୍